ହ୍ୟାଲୋ ମୁଁ ପ୍ରଜ୍ଞା ପରମିତା ପରିଡ଼ା କହୁଥିଲି ଆପଣ ପୁରୀ ଥାନାରୁ କହୁଛନ୍ତି ଆଜ୍ଞା ମୋ ବ୍ୟାଗ୍ଟି ଚୋରି ହୋଇଯାଇଛି ସେଥିରେ ମୋର ଦରକାରୀ ଜିନିଷ ପୁରୀ ପୁରୀରେ ଚୋରି ହୋଇଛି ଆଜ୍ଞା

ଦୁଇ ଜଣ

ଆଜ୍ଞା ମୁଁ ମୋ ପାଖରେ ରଖିଥିଲି ନାଇଁ ବ୍ୟାଗ୍ ବ୍ୟାଗ୍ରେ ସବୁ ଜିନିଷ ଥିଲା ଫୋନ୍ ଆଧାର୍ କାର୍ଡ୍ ଏ ଟି ଏମ୍ ମୁଦି ସୁନା ସବୁ ଥିଲା ସେଥିରେ ଆଜ୍ଞା ଦୁଇ ଭରି ପାଞ୍ଚ ହଜାର ଟଙ୍କା

ଆପଣ ଏଠି କେତେବେଳେ ଆସିକି ପହଞ୍ଚିବେ ଆଜ୍ଞା ଦୁଇ ଜଣ ଆସିବେ ଆଜ୍ଞା ମୁଁ ଏଇଠି ଥିବି ନା ବାହାରକୁ ଯିବି ଆଜ୍ଞା ମୋତେ ଡର ଲାଗୁଛି ମୁଁ ଏବେ କ'ଣ ଆଜ୍ଞା ମୋତେ ଡର ଲାଗୁଛି ମୁ କ'ଣ ଆଜ୍ଞା ମୋତେ ଡର ଲାଗୁଚି ମୁଁ କ'ଣ କରିବି ହଁ ହଉ ଦିଅନ୍ତୁ

ମୁଁ ଏହି ନମ୍ବର୍ରେ କଲ୍ କରିବି ଯେତେ ଶୀଘ୍ର ସମ୍ଭବ ଆସିକି ହଉ ଯେତେ ଶୀଘ୍ର ସମ୍ଭବ ଆସିକି ପହଞ୍ଚନ୍ତୁ ଆଜ୍ଞା ମୁଁ ଏକୁଟିଆ ଅଛି ମୋତେ ଡର ଲାଗୁଛି ଜଲ୍ଦି ଆସନ୍ତୁ ଆଜ୍ଞା